ବର୍ଷା ଋତୁରେ ଗଛ ମୂଳକୁ ମାଟି ଟେକି ଦେଇଥାଉ କାରଣ ବର୍ଷା ହେଲେ ଗଛମୂଳରୁ ମାଟି ଧୋଇ ହୋଇଯିବ ବୋଲି ଖରାଦିନେ ଗଛ ମରିଯିବ ବୋଲି ସକାଳ ଦ୍ୱିପହରେ ଓ ସନ୍ଧ୍ୟାରେ ପାଣି ଦେଇଥାଉ ପାଣି ନଦେଲେ ଗଛମାନେ ମରିଯାଇଥାନ୍ତି ଶୀତ ଋତୁରେ ସବୁ ଗଛମାନଙ୍କରେ ସବୁଜ ପତ୍ର କଅଁଳି ଥାଏ ଶୀତ ଋତୁରେ ଭଲ ଫୁଲ ଫଳ ହୋଇଥାଏ ପୋକସବୁ ଆସି ନଖାଇବା ପାଇଁ ଆମେ ସବୁ ଋତୁରେ ସତର୍କ ହୋଇ ଗଛମାନଙ୍କର ଯତ୍ନ ନେଇଥାଉ